ଦୁଇ ଏକ ଦୁଇହଜାର ଚବିଶ ନଅ ଏକ ଦୁଇହଜାର ଚବିଶ ପନ୍ଦର ଏକ ଦୁଇହଜାର ଚବିଶ ତିନି ଦୁଇ ଦୁଇହଜାର ଚବିଶ ସାତ ଦୁଇ ଦୁଇହଜାର ଚବିଶ